ହଁ ମୁଁ ପାଞ୍ଚୋଟି ତାରିଖ ମନେରଖିପାରିବି ଏମିତି ଚାରି ଏକେ ଦୁଇ ହଜାର ବାଇଶି ତିନି ସାତେ ଦୁଇ ହଜାର ତେଇଶି ଚା ଛଅ ନଅ ଦୁଇ ହଜାର ତେଇଶି ପାଞ୍ଚେ ଏକେ ଦୁଇ ହଜାର ତେଇଶି ସାତେ ଏକେ ଦୁଇ ହଜାର ଚବିଶି